ହଁ ଅମିତ୍ ସମ୍ବଲ୍ପୁର୍ କେତେ ପଇସା ନଉସ୍ ସବୁ ପାସେଞ୍ଜର୍

ହଁ ଶହେଟଙ୍କା ବୋଲେ

ତୋର୍ଟା ତୋର୍ କେତେ ମାନେ ସେଦିନ୍ ଶହେଟଙ୍କା ଭିତରୁ ତୁମର ଖର୍ଚ୍ଚା କେତେ ତତେ କେତେ ପ୍ରଫିଟ୍ ମିଳୁଚି ମାଲିକ୍ ନଉଥିବା ଏ କଣ୍ଡକ୍ଟର୍ ନଉଥିବା କି ପେଟ୍ରୋଲ୍ ହେଉଥିବା ଯେନ୍ ଡ୍ରାଇଭର୍ରୁ ଶହେ ଟଙ୍କାନୁ ତୋର୍ କମିଶନ୍ଟା କେତେ ଶହେଟଙ୍କାରୁ ତୋର୍ ଦର୍ମାଟା କେତେ ହଁ ସେ ଶହେଟଙ୍କା ଭିତ୍ରୁ ଡ୍ରାଇଭର୍ ଖର୍ଚ୍ଚାଟା କେତେ ସେଟା ମତେ ଟିକେ ଜଣାତ କେତେ